ଛବିଶ ଜାନୁଆରୀ ଦୁଇ ହଜାର ପନ୍ଦର ଅଗଷ୍ଟ ଦୁଇ ହଜାର ଏକ ଏକ ଏପ୍ରିଲ ଦୁଇ ହଜାର ଦୁଇ ଦୁଇ ଅକ୍ଟୋବର ଦୁଇ ହଜାର ତିନ ଚଉଦ ନଭେମ୍ବର ଦୁଇ ହଜାର ତେଇଶ